ସାଧାରଣତଃ ଦେଖିବାକୁ ଗଲେ ବଗିଚା ହେଉଛି ବହୁତ ସୁନ୍ଦର ଲାଗେ ଯେଉଁ ସାଙ୍ଗସାଥି ସାହି ପଡ଼ିଶା ଗଲେ ଯଦି କାହାର ଗୋଟେ ଭଲ ବଗିଚା ତ ଦେଖିଲେ ମତେ ବହୁତ ସୁନ୍ଦର ଲାଗେ ଆଉ ସେଇଠି ବି ବହୁତ ମନ ମୁଗ୍ଧକର ମନ ବହୁତ ଶାନ୍ତି ଲାଗେ ଯାହାଦ୍ୱାରା କି ମୁଁ ବଗିଚା ଗୋଟେ କରିବା ପାଇଁ ବାଡ଼ିରେ ଆମର ଗୋଟେ ଯାହା ଯେତିକି ସ୍ୱଳ୍ପ ଜାଗା ଅଛି ବଗିଚା ଗୋଟେ କରିବା ପାଇଁ ବହୁତ ପ୍ରେରଣା ପାଇଥିଲି ତ ବଗିଚା ତେଣୁ ତା'ପରେ ମୁଁ ମୋର ବଗିଚା କାମରେ ଲାଗି ପଡ଼ିଥିଲି ଯେମିତି ଫୁଲ ଗଛ ମାନ ଲଗେଇବା ବିଭିନ୍ନ କିସମର ଫୁଲ ଗଛ ମୁଁ ସବୁ ଲଗେଇକି ବିଭିନ୍ନ କିସମର ଗଛ ସବୁ ଲଗେଇକି ମାନେ ବଗିଚାଟାକୁ କେମିତି ଆହୁରି ସୁନ୍ଦର ସରସ କରିପାରିବି ସେ ବିଷୟରେ ମୁଁ ଚିନ୍ତା କରିଥିଲି ତ ସେଥିପାଇଁ ମୁଁ ବଗିଚା କାମରେ ଲାଗି ପଡ଼ିଥିଲି ଆଉ ବର୍ତ୍ତମାନେ ଏମିତି ବଗିଚା ଏମିତି ହେଇଛି ଯେ ଆମର ବହୁତ ପ୍ରକାର ବିଭିନ୍ନ ପ୍ରକାରର ଫୁଲ ବିଭିନ୍ନ ପ୍ରକାର କିଛି ପନିପରିବା ମଧ୍ୟ ଚାଷ କରାଯାଇଛି ଯାହାଦ୍ୱାରା କି ବଗିଚା ବହୁତ ବଗିଚାକୁ ଟିକେ ବୁଲି ଆସିଲେ ବହୁତ ଶାନ୍ତି ଲାଗେ ଆଉ ଯେମିତିକି କିଛି ବଗିଚାର ବହୁତ ପ୍ରକାର ଅବଦାନ ଅଛି ଯେମିତି ଫୁଲ ଟିକେ ଦେଖିଲେ ଯେମିତି ମନ କେତେ ଶାନ୍ତି ଲାଗେ ଆଉ ଯାହାଦ୍ୱାରା କି ଆମେ ବହୁତ ପ୍ରେରଣା ପାଉ ଆମର ଦୈନନ୍ଦିନ ଜୀବନରେ ବି ବଗିଚାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବାଡ଼ି ପଛଆଡ଼େ ଗୋଟେ ବଗିଚା ଦେଖିଲେ ନା ବହୁତ ଆମକୁ ଖୁସି ଲାଗେ ଆଉ ସାହି ପଡ଼ିଶା ସାଙ୍ଗସାଥି ଆମେ ଯେମିତି ବୁଲିବାକୁ ଯାଉଥିଲୁ ସେମାନେ ଆସି ସେମାନଙ୍କ ବଗିଚା ଦେଇକି ଖୁସି ହଉଥିଲେ ସେମାନେ ବି ଆସି ବହୁତ ଖୁସି ହୁଅନ୍ତି ବନ୍ଧୁବାନ୍ଧବ ଯିଏ ବି ଆସିଲେ ବହୁତ ପ୍ରଶଂସା କରନ୍ତି ଆମ ବଗିଚାର ଯେଉଁଟା ସେଇଟା ବି ଶୁଣିଲେ ପ୍ରଶଂସା ଶୁଣିଲେ ନିଜ ବଗିଚାର ପ୍ରଶଂସା ଅନ୍ୟମାନ ମୁହଁରୁ ଶୁଣିଲେ ବହୁତ ଭଲ ଲାଗେ